ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ଶୀତ ପଡ଼ୁଛି ଆପଣ ପାଖରେ ସେପଟେ ଦାରିଙ୍ଗବାଡ଼ି ରହିଗଲା ଏପଟେ ମଦନ ରାମପୁର ଥୁଆମୂଳ ଯେଉଁଠି କି ବରଫ ପାତ ହେଉଛି ତେଣୁ ପ୍ରବଳ ଏବର୍ଷ ଶୀତ ସେ ଶୀତରୁ ରକ୍ଷା ପାଇବା ପାଇଁ ମୋର ସେ ଯେଉଁ ସ୍ଵେଟରଟା ଥିଲା ଇଏ ଥିଲା ସେଇଟା ପୁରୁଣା ହେଇଗଲାଣି ତେଣୁ ବାଧ୍ୟ ହେଇକି ମୁଁ ଏବେ ଯାଇଥିଲି ଆମର ନର୍ଲା ବଜାରକୁ ସେଇଠି ଦେଖିଲି ବହୁତ କଷ୍ଟଲି ଜିନିଷ ସେସବୁ ବଡ଼ ବଡ଼ିଆ ଲୋକଙ୍କ ପାଇଁ ଆମ ପାଇଁ ତ ଏତେ ନାହିଁ ତେଣୁ ସେଇଥିରୁ ଗୋଟେ ଜ୍ୟାକେଟ କିଣିକି ଆଣିଲି ବେଶି ନାହିଁ ବାରଶହ ତେରଶହ ଟଙ୍କା ଭିତରେ ଆମ ଭଳିଆ ଲୋକଙ୍କୁ ପୋଷାଇଲା ଭଳିଆ ଆଉ ଆଜିକାଲି ତ ପିଲା ତିନି ହଜାର ପାଞ୍ଚ ହଜାର ଷ୍ଟାଇଲ୍ ଵାଲା ପିନ୍ଧୁଛନ୍ତି ତେଣୁ ଯାହାକୁ ଆଣିଛି କାମ ଦେଉଛି କିଛି ଅସୁବିଧା ନାହିଁ ଆଉ ଭଲ ତିଆରି ହେଇଛି ଭଲ କଲର୍ ପିଲା ବି ପ୍ରିଫର୍ କରୁଛନ୍ତି ଆମ ଏଜ୍ ଦୃଷ୍ଟି ବି ସେଇଟା ସୁନ୍ଦର ଲାଗୁଛି ଆଉ ବହୁତ ଭଲ ଲାଗୁଛି ଶୀତ ବି କମୋଉଛି ଆଉ ଦେଖିଲା ଭଳି ବି ଆନନ୍ଦ କଲର୍ ବି ଭଲ ଅଛି ଆଉ ଆଣିଛି ତ ଯାହା ହେବ ତେଣିକି ଆଉ